ମୁଁ ଗୋଟିଏ ଘଣ୍ଟା କିଣିଛି ଦୋକାନରୁ ସ୍ମାର୍ଟ୍ ଘଣ୍ଟା ଟିଏ ମୋ ହାତକୁ ବହୁତ ସୁନ୍ଦର ମାନୁଛି ତାକୁ ଚାରି ଦିନ ତଳେ ମୁଁ କିଣିଛି ସାଙ୍ଗମାନେ ପଚାରନ୍ତି ପିନ୍ଧିକି ଗଲେ ଏହି ଘଣ୍ଟାଟା କେଉଁଠୁ ଆଣିଛୁ ସେଇଟା ବହୁତ ସୁନ୍ଦର ଦେଖା ଯାଉଛି ମୋ ହାତକୁ ବଢ଼ିଆ ମାନୁଛି ମୋର ସବୁ ଡ୍ରେସ୍ ରେ ଭି ମ୍ୟାଚ୍ କରୁଛି ଏହି ଘଣ୍ଟା ଟିକୁ ମୁଁ ପ୍ରଥମ ଥର କିଣିଛି ଭଲ ଦେଖା ଯାଉଛି